ମୁଁ ଗୋଟେ ଜ୍ୟାକେଟ୍ କିଣିଥିଲି ତା ଦାମ୍ ହେଲା ପନ୍ଦରଶହ ଟଙ୍କା ପିନ୍ଧିବାକୁ ବହୁତ କମ୍ଫର୍ଟେବଲ୍ ଆଉ ତା'ର ଷ୍ଟିଚିଂ କ୍ଵାଲିଟି ବହୁତ ଭଲ ଆଉ ତାକୁ ଯେତେ ଧୋଇଲେ ବି ମାନେ ତା କଲର୍ ଛାଡ଼ୁନି ବହୁତ ବଢ଼ିଆ ବହୁତ ବଢ଼ିଆ କ୍ୱାଲିଟିର